ଓଡ଼ିଶାର ନିର୍ବାଚନ ପ୍ରକ୍ରିୟାର ସବୁଠୁ ବଡ଼ ହେଉଛି ଆମେ ଦେଖିବା ଯେଉଁ ଯେଉଁ ରାଜନୀତି ଦଳ କି କେଉଁ ନେତା କି କେଉଁ ସରପଞ୍ଚ କେଉଁ ଏମ ଏଲ୍ ଏ ଆମକୁ ଭଲ କରୁଛି କି ଆମର ସମାଜର ଭଲ କରୁଛି କି ଆମ ଡିଷ୍ଟ୍ରିକ୍ଟର ଭଲ କରୁଛି ଆମେ ସେଇଟା ଦେଖିବା ଯେ ତାଙ୍କ ନେତା କି ତାଙ୍କ ଦଳର ପାର୍ଟି ଯଦି ଆମ ଏଠି ଆସିବେ ତା'ହେଲେ ଆମର ଏହାର କ'ଣ ଭଲ ଅଛି ଆମର ରାସ୍ତା ଆମର ସହରର କ'ଣ ଭଲ ଅଛି ଆମର ଡିଷ୍ଟ୍ରିକ୍ଟର କ'ଣ ଭଲ ଅଛି ଆମ ଓଡ଼ିଶାରେ କ'ଣ ଭଲ ଅଛି ଆମର ଇଣ୍ଡିଆରେ କ'ଣ ଭଲ ଅଛି ସେଇଟା ଆମେ ଦେଖିବା ସେଇଟା ଦେଖିକିରି ଆମେ ଚୟନ କରିବା ଯେଉଁ ଆମ ଚୟନ ସବୁଠୁ ବଡ଼ ଆମେ ଯେଉଁଟା ଚୟନ କରିବା ଆମ ପାଇଁ ସେଇଟା ହିଁ ଚଳିବ ଆମେ ଯେଉଁଟା ଚୟନ କରିବା ପାଞ୍ଚ ବର୍ଷ ଧରି ଆମେ ସେଇଟା ଚଳିବ ଯଦି ଆମେ ଖରାପ ଚଏସ କରିବା କି ଖରାପ ଚୟନ କରିବା ତ ଆ ପାଞ୍ଚ ବର୍ଷ ତାହାର ଭୁକ୍ତଭୋଗୀ ଆମେ ନିଜେ ହବୁ ଯଦି ଭଲ ଚୟନ କରିବା ତ ପାଞ୍ଚ ବର୍ଷ ଧରିକି ପୁରାପୁରି ଭାବେ ଆମ ଦେଶ ଚେଞ୍ଜ ଆମେ କରିପାରିବୁ ତ ଆମେ ସମସ୍ତଙ୍କୁ କହିବା ଯାହାକୁ ବି ଭୋଟ ଦେବେ କି ଯାହାକୁ ବି ଚଏନ୍ କରିବେ ପ୍ରଥମେ ତାକୁ ଦେଖନ୍ତୁ ତାଙ୍କର କାମ କ'ଣ ତାଙ୍କର ବ୍ୟବହାର କ'ଣ ତାଙ୍କେ ଏମିତି ନାହିଁ ଯୋ ଯୋ କଥା ଦେଇକରି କଥା ଦେଖାଇବେନି ଭୋଟ ଟାଇମରେ ଆପଣ ତ ଭଲ ବ୍ୟବହାର କରିବେ ଆପଣ ତ ଭଲ କଥା ହେବେ ଆପଣଙ୍କୁ କହିବେ ଏଇଟା କରି ଦେବି ଆପଣ ରେକର୍ଡ଼ ଦେବି ଆପଣଙ୍କୁ ଏଇଟା ଦେବି ସେଇଟା ଦେବି କହିକରି ଆପଣଙ୍କ ଭୋଟ ନେଲାପରେ ଆପଣଙ୍କୁ ଚିନ୍ହିବିନି ତ ସେପରି ଲୋକଙ୍କୁ ଆପଣ ଚୟନ କରନ୍ତୁ ନାହିଁ ମୁଁ କହିବି ଆପଣ ଲୋକଙ୍କୁ ଚିନ୍ହନ୍ତୁ ନିଜେ ଚିନ୍ହିକିରି ନିଜେ ହଁ ଭୋଟ ଦିଅନ୍ତୁ